ବର୍ତ୍ତମାନ ସମୟରେ ବାଇକ୍ ଏକ ଫ୍ୟାସନ୍ ଅଟେ ବହୁତ ଲୋକ ବହୁତ ପ୍ରକାରର ବାଇକ୍ କେଟିଏମ୍ ଆରନ୍ ଫାଇଭ୍ ଏଫଜେଡ଼ଏସ୍ ବୁଲେଟ୍ ବିଭିନ୍ନ ପ୍ରକାର ବାଇକ୍ରେ ମୁଁ ମୋ ସାଙ୍ଗ ହେ ଯେତେଦିନେ ଜଗନ୍ନାଥ ମନ୍ଦିର ପୁରୀ ବୁଲି ଯାଇଥିଲୁ ବାଇକ୍ରେ ତା'ର ଅନୁଭୂତି ବା କଣ ନ କହିବି ବାଇକ୍ରେ ବୁଲିବାର ଯେଉଁ ମଜା ଥଣ୍ଡା ଥଣ୍ଡା ପବନ ହାସୁ ହାସୁ କି ମାଡ଼ି ଆସୁଥିବ ପବନ ଥଣ୍ଡା ଥଣ୍ଡା ପବନି ହାସ୍ ହାସ୍ କି ମାଡ଼ି ଆସୁଥିବ ତା ଦେହରେ ବାଇକ୍ରେ ବସି ସାଙ୍ଗ ସହିତ ସାଙ୍ଗ ଟିକେ ସାଙ୍ଗ ଚୁମୁୁଡ଼ିଥାଏ ସାଙ୍ଗ ଟିକେ ଲାଗିଥାଏ ଏମିତି ବାଇକ୍ର ମୋର ବର୍ତ୍ତମାନ ମୋ ଉତ୍ସାହିତ ଅଛି କି ବାଇକ୍ରେ ମୋ ସାଙ୍ଗ ସହିତ ଅଯୋଧ୍ୟାର ରାମ ମନ୍ଦିର ବୁଲିବାକୁ ଯିବି ବାଇକ୍ ଟୁର୍ ବହୁତ ନିଆରା ବର୍ତ୍ତମାନ ସମୟରେ ଗାଡ଼ିର ଲାଇସେନ୍ସ କରିବାକୁ ପଡ଼ିବ ଲାଇସେନ୍ସ କରିସାରିଲା ପରେ ଆଉ କିଛି ଅସୁିଧା ନାଇଁ ବାଇକ୍ ଟୁର୍ କିଛି ଅସୁବିଧା ମଧ୍ୟ ନାହିଁ ବାଇକ୍ ନେଇ କିଛି ପାର୍କିଂ କରି ବହୁତ୍ ଜାଗା ବୁଲିପାରିବ ସେଥିରେ କିଛି ଗୋଟେ ଗୋଟେ ଲୋକଙ୍କର ଗାଡ଼ିରେ ବସ୍ରେ ବସୁ ବସୁ ବାନ୍ତି ହୁଏ ସେମିତି କିଛି ଅସୁବିଧା ମଧ୍ୟ ହେବାର ନାହିଁ ବାଇକ୍ ଟୁର୍ ବହୁତ ସେଫ୍ ଆଣ୍ଡ ସେଫଟି ତାହା ମଧ୍ୟ ସେଫ୍ ହେଲମେଟ୍ ପିନ୍ଧିବା ଦ୍ଵାରା କେତେଟା ନୀତି ମାନିବାକୁ ପଡ଼ିବ ତା ଦ୍ୱାରା ବାଇକ୍ ଟୁର୍ ସରଳ ସୁନ୍ଦର ହେଇପାରିବ ମୁଁ ମଧ୍ୟ ବାଇକ୍ରେ ତ ଓଡ଼ିଶାର ପୁରୀ ମାଆ ସରଳା ମନ୍ଦିର ଗୋରେଖନାଥ ମନ୍ଦିର ଝଙ୍କଡ଼ ବାସିନୀ ମାଆ ସରଳା ଘଟଗାଁ ବାସିନୀ ମାଆ ତାରିଣୀ ବହୁତ ଜାଗା ମତେ ବୁଲିିବାକୁ ଯାଇଛି ବାଇକ୍ରେ ମୋ ସାଙ୍ଗ ସହିତ କି ବାପଙ୍କ ସହିତ କି ଭାଇଙ୍କ ସହିତ ମୋତେ ବାଇକ୍ରେ ବୁଲିବାକୁ ହିଁ ଭାରି ଭଲ ଲାଗେ ମତେ ଏମିତି ଲାଗେ ବାଇକ୍ରେ ବସିଲେ କି ନିଜେ ଚଲାଏ କି ଭାଇ ଚଲାଏ ବାଇକ୍ରେେ ବସି ଗୁଟେ କିଛି ନିଆର ଜିନିଷ ବାଇକ୍ରେ ବସି ସାଙ୍ଗମାନଙ୍କ ବୁଲିବ ହସ ମଜା ବାଇକ୍ ଚଲଉଥିବ ହସମଜା ଚାଲିଥିବ ସେ ଯେଉଁମଜା ସେ ମଜା ଏବେକା ସମୟରେ କେଉଁଠି ବି ନାହିଁ